ପ୍ରଥମତଃ ମହିଳାମାନେ ନିର୍ଯ୍ୟାତନାର ସବୁବେଳେ ସମ୍ମୁଖୀନ ହେଉଛନ୍ତି ସବୁବେଳେ ଝିଅ ଏବଂ ପୁଅମାନଙ୍କ ମଧ୍ୟରେ ଭେଦଭାବ ଦେଖାଯାଏ ଝିଅମାନେ ଏଇଟା କରିବେନି ସେଇଟା କରିବେନି ପୁଅମାନେ ଏଇଟା କରିବେ ସେଇଟା କରିବେ ଝିଅମାନେ ବାହାରକୁ ଯିବେ ନାହିଁ କି କେବେ କେବେ ବି ଝିଅମାନେ ରାତିରେ ଘରକୁ ଫେରିବେ ନାହିଁ ଝିଅମାନଙ୍କୁ ସମସ୍ତେ ବୋଝ ଭାବନ୍ତି ସେଥିପାଇଁ ଝିଅମାନଙ୍କୁ ସମସ୍ତେ ବିଭାଘର କରି ତାଙ୍କ ଶାଶୂଘରକୁ ପଠେଇ ଦିଅନ୍ତି ଆମ ଭାରତବର୍ଷ ଆଜି ଯେତେ କିଏ ଉନ୍ନତି ବି କଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଝିଅମାନଙ୍କ ତାଙ୍କର ନିଜର ସ୍ୱାଧୀନତା ଦେଇପାରିନାହିଁ ଦେଇପାରିନାହିଁ ସେଥିପାଇଁ ଗୋଟେ ଝିଅ ଆଜି ବି ରାତି ନଅଟାରେ ଘରୁ ବାହାରି ରାସ୍ତାରେ ଚାଲି ପାରିବନାହିଁ କାରଣ ସେ ଝିଅମାନେ ଝିଅମାନେ ନିଜକୁ ସୁରକ୍ଷିତ ହିଁ ମନେକରନ୍ତି ନାହିଁ ଝିଅମାନେ ସୁରକ୍ଷିତ ଯେହେତୁ ମନେକରନ୍ତି ନାହିଁ ସିଏ ରାତି ନଅଟାରେ ଘରୁ ବି ବାହାରି ପାରନ୍ତି ନାହିଁ ଆଉ ଶିକ୍ଷାକ୍ଷେତ୍ର କଥା କ'ଣ କହିବି ଝିଅମାନଙ୍କୁ ପାଠ ପଢ଼ିବା ମନା କାରଣ ସିଏ ପାଠ ପଢ଼ିଲେ ଯେତେ ବି ପାଠ ପଢ଼ିବ ସିଏ ତା' ଶାଶୁଘରକୁ ପଳେଇବ ତ ଗଲାପରେ ସିଏ ଆଉ ବାପା ମା'ଙ୍କ ମୁହଁକୁ ଚାହିଁପାରିବ ନାହିଁ ତା' ବୋଲି କ'ଣ ଝିଅମାନେ ପାଠପଢ଼ିବେ ନାହିଁ କିନ୍ତୁ ପୁଅମାନେ ବାପା ମା'ଙ୍କୁ ପଚାରନ୍ତି ଘରେ ରୁହନ୍ତି ସିଏ ଯେତେ ରାତିରେ ଘରକୁ ଫେରିଲେ ବି କିନ୍ତୁ ତାଙ୍କୁ ସିଏ ତାଙ୍କର ଅଏ ନିଜସ୍ୱ ସ୍ୱାଧୀନ ପ୍ରଦାନ କରାଯାଇଛି ସେଥିପାଇଁ ଝିଅମାନଙ୍କୁ ପାଠପଢ଼ିବା ବି ମନା ଝିଅମାନଙ୍କୁ ରାତି ଅଧରେ ଘରୁ ବାହାରିବା ମନା ଝିଅମାନେ କେଉଁଠି ବାହାରେ ରହିବେ ନାହିଁ